ବ୍ୟବସାୟ କରିବା ପାଇଁ ବ୍ୟବସାୟୀମାନେ ପ୍ରଥମତଃ ବ୍ୟାଙ୍କ୍ରୁ ଲୋନ୍ କରିଥାନ୍ତି ବ୍ୟବସାୟ

ଅର୍ଥର ଆବଶ୍ୟକତା ଥାଏ ଆଉ ବ୍ୟବସାୟ ସବୁ ସମୟରେ ସମାନ ଆର୍ଥିକ

ନଥାଏ ତେଣୁ ବ୍ୟବସାୟୀ ମାନେ ନିଜର ପାଖରେ ଥିବା ପୁଞ୍ଜି ବ୍ୟତିତ ବ୍ୟାଙ୍କ୍ରୁ ମଧ୍ୟ ଋଣ କରିଥାନ୍ତି ବ୍ୟବସାୟୀ ବ୍ୟବସାୟୀ କ୍ଷୁଦ୍ର ହେଉ ବା ବଡ଼ ହେଉ ସେଥିପାଇଁ ଅର୍ଥର ଆବଶ୍ୟକତା ଥାଏ ବ୍ୟବସାୟୀ କ୍ଷୁଦ୍ର ବ୍ୟବସାୟୀ ଗ୍ରାମାଞ୍ଚଳରେ ଅଧିକ ପରିମାଣରେ ଭଲ ଅର୍ଥ ଉପାର୍ଜନ ହୋଇଥିବାରୁ ଗ୍ରାମାଞ୍ଚଳର ଲୋକ କ୍ଷୁଦ୍ର ଶିଳ୍ପ କରିଥାନ୍ତି